ହଁ ମୁଁ ଆମ ବଂଶର ମୁଁ ଏକ ମଧ୍ୟମ ପିଢ଼ିର ଅଂଶ ଅଟେ ଆମର ମଧ୍ୟମ ପିଢ଼ି କହିବାକୁ ଗଲେ ପୁରୁଣା ଏବଂ ନୂତନ ଯୁଗର ମଧ୍ୟ ଭାଗରେ ମୁଁ ରହିଛି ଏବଂ ଆମ ପୁରୁଣା ଯୁଗ କହିବାକୁ ଗଲେ ଜେଜେବାପା ବାପାଙ୍କ କାଳ ଏବଂ ନୂତନ ଯୁଗ କହିଲେ ଏବେ ଆମ ସମୟ ଏବଂ ଦୁଇଟି ଯାକ ମଧ୍ୟରେ ବହୁତ ଗୁଡ଼ିଏ ପାର୍ଥକ୍ୟ ରହିଛି ପୁରୁଣା ସମୟରେ ଆମେ ମାଟି ପାତ୍ର ଏବଂ ପାଣିକୁ ଫଟାଇ ପିଉଥିଲେ ଏବଂ ଏବେ ନୂତନ ସମୟରେ ଆମେ କିଛି ବୈଦ୍ୟୁତିକ ଯନ୍ତ୍ର ବ୍ୟବହାର କରୁ ଏବଂ ପାଣିକୁ ଥଣ୍ଡା ରଖିବା ପାଇଁ ପୁରାତନ କାଳରେ ଆମେ ମାଟି ମାଠିଆ ଏବଂ ମାଟି ପାତ୍ରରେ ପାଣିକୁ ଥଣ୍ଡା ରଖିଥାଉ ଏବଂ ଏବେ ନୂତନ ସମୟରେ ବୈଦ୍ୟୁତିକ ଯନ୍ତ୍ର ଫ୍ରିଜ୍ ସାହାଯ୍ୟରେ ଆମେ ପାଣିକୁ ଥଣ୍ଡା ରଖିଥାଉ ତା' ଫଳରେ କି ଆମେ ଥଣ୍ଡା ପାଣି ପିଇବାରେ ଆମ ଦେହର ବହୁତ କ୍ଷତି ଘଟିଥାଏ ଏବଂ ଆମ ଗଳା ବି ବହୁତ କଷ୍ଟ କରେ ସେଥିପାଇଁ ଆମେ ପୁରାତନ ସମୟକୁ ହିଁ ଫେରିଯିବାଟା ହିଁ ଭଲ କିନ୍ତୁ ଆମେ ଯେଉଁ ଅଗ୍ରଗତିରେ ଆମେ ଆଗେଇ ଚାଲିଛେ ବିଶ୍ୱକୁ ଆମେ ଆଧୁନିକରଣ କରିଛେ ଏବଂ ଆମେ ଆମ ପୁରୁଣା ସମୟକୁ ଫେରିଯିବାଟା ହିଁ ଭଲ ଅଟେ ଏବଂ ଜୀବନର ଅଗ୍ରଗତି ବି ଆବଶ୍ୟକ ଅଟେ ଏହି ସମୟରେ